ବାଇକ୍ ଚଲାଇବା ସମୟରେ ଆମେ ପ୍ରଥମତଃ ହେଲମେଟ୍ ବ୍ୟବହାର କରିବା କଥା ଏବଂ ମଦ୍ୟପାନ କରି ଗାଡ଼ି ଚଲାଇବା କଥା ଯଥା ସମ୍ଭବ ସୁଜ୍ ଗ୍ଲୋଭ୍ସ ହ୍ୟାଣ୍ଡ ଗିଅର୍ ଏହିପରି ଭାବରେ ଲଗାଇ ଆମର ସୁରକ୍ଷା କରିବା କଥା ଏବଂ ସବୁବେଳେ ଧ୍ୟାନ ରଖିବା କଥା ଆଉ ଆମେ ଯେତେବେଳେ ବି ବାଇକ୍ ଚାଳନ କରୁଛୁ ରୋଡ଼ର ସିଗନାଲ୍ ଯେଉଁ ଦିଆଯାଇଛି ଖୁମ୍ବ ମାନଙ୍କ ମଧ୍ୟରେ ସେଟାକୁ ଆମେ ଦେଖିକି ସେଇ ହିସାବରେ ଚିହ୍ନିକି ତା' ସେରେ କାର୍ଯ୍ୟ କରିବା କଥା ଯେଉଁଠିକି ଯେମିତି ଲେଫ୍ଟ ଟର୍ଣ୍ଣ ରାଇଟ୍ ଟର୍ଣ୍ଣ ଦିଆଯାଇଛି ଏହିସବୁ ଆମେ ଯଦି ଅବଲମ୍ବନ କରିବା ସୁବିଧା ତା'ହେଲେ ଆମର ମୁଖ୍ୟତଃ ଏକ୍ସିଡ଼େଣ୍ଟ ହେବାର ଚାନ୍ସ କମିଯାଇଥାଏ ଏବଂ ଆମେ ଯେତେବେଳେ ଭ୍ରମଣ କରିଛୁ ଆମେ ଆମ ସମୟରେ ନିହାତି ଭାବରେ ଡ୍ରାଇଭିଙ୍ଗ ଲାଇସେନ୍ସ ଆର୍ ସି ବୁକ୍ ଆଉ ପଲ୍ୟୁସନ୍ ଆଉ ହେଲମେଟ୍ ଏଇ ଚାରିଟା ଜିନିଷ ନିହାତି ରଖିବା କଥା